ଓଡ଼ିଶାକୁ ବୁଲିବାକୁ ବହୁତ ପର୍ଯ୍ୟଟକ ଆସିଥାନ୍ତି ସେଇଥିପାଇଁ ଆମ ନବୀନ ସରକାର ବହୁ ରାସ୍ତା ଗୁଡ଼ିକ ଠିକ ମରାମତି ଓ ସ୍ୱଚ୍ଛତା ବଜାୟ ରଖନ୍ତି ଏହି ସ୍ଵସ୍ଥ ସ୍ୱଚ୍ଛତାକୁ ପର୍ଯ୍ୟଟକମାନେ ଦେଖି ଖୁସି ଅନୁଭବ କରନ୍ତି ଓ ଆମ ଅଞ୍ଚଳର ଥିବା ସ୍ଥାନୀୟ ପର୍ବପର୍ବାଣି ଯେମିତିକି ଦଣ୍ଡନାଚ ଥେ ଦଣ୍ଡନାଚ ଏଥିରେ ପ୍ରଭୁ ମହାଦେବଙ୍କର ପୂଜା କରାଯାଏ ଓ ମୁଖ୍ୟତଃ ତେର ଜଣ ନିହାତି ଭାବରେ ଏଥିରେ ମିଶିଥାଆନ୍ତି ଓ ରାତି ସମୟରେ ନାଚ ଗୀତ ହୁଏ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ଦେଖିକରି ଖୁସି ହୁଅନ୍ତି କୁହନ୍ତି ଯେ ଆମେ ମଧ୍ୟ ଏହି ସମୟରେ ଆଗାମୀ ବର୍ଷ ପୁଣି ଥରେ ଆସିବୁ ଏହି ଜାଗାକୁ